ଆଜ୍ଞା ଏ ପରିବା କେତେ କ'ଣ ସବୁ ଅଛି ଆଉ କଲରା ରେଟ୍ କେତେ କ'ଣ ରହିବ

ଆଉ ପଣସ ରଖୁ ନାହାନ୍ତି କି ନାଇଁ ପଣସ ଦରକାର ଥିଲା ତ ଆପଣଙ୍କ ପାଖରେ ନାହିଁ ପୋଟଳ କେତେ କ'ଣ ରହୁଛି ଆଉ ଶାଗ ଫାଗ କିଛି ନାଇଁ ହଉ ତା'ହେଲେ ସେହି ଶାଗ ଦଶ ଟଙ୍କାର ଦିଅନ୍ତୁ ଆଳୁ ପାଞ୍ଚ କିଲୋ ଖଣ୍ଡେ ବାଛନ୍ତୁ ନା ମୁଁ କଷ୍ଟମର୍ ଯେହେତୁ ମୁଁ ପଇସା ଦେବି ନା ତୁମେ ଦୋକାନୀ ଯେହେତୁ ତୁମେ ବାଛିକି ଦେବ ଶାଗ ଦଶ ଟଙ୍କାର ଆଉ କେଉଁ କିଛି ପରିବା ନାଇଁ କି ଏତିକି କଲରା କେତେ କ'ଣ ଅଛି

କଲରା କଲରା ଦୁଇ କିଲେ ଦେଇଦିଅ ଆଉ ପୋଟଳ ହଁ ପୋଟଳ କିଲେ ଦେଇଦିଅ ହଁ ଲଙ୍କା କେତେ କ'ଣ ଅଛି ଶହ ଦେଇ ଦିଅ ଲଙ୍କା ଅଢ଼େଇଶହ ଦେଇଦିଅ ଆଉ ବାଇଗଣ କେତେ ଅଛି ବାଇଗଣ ପାଞ୍ଚଶହ ଦେଇଦିଅ ପାଞ୍ଚଶହ ଗ୍ରାମ୍ ଦେଇଦିଅ ଟୋଟାଲ୍ କେତେ ଟଙ୍କା ହେଲା ଦୁଇଶହ ଟଙ୍କା ହେଲା ତା'ହେଲେ ଆଉ ମୋର ଶାଗ ଆଉ ଦୁଇ ବିଡ଼ା ପକାଇ ଦିଅ

ସଜନା ଶାଗ ହେବ କି ସଜନା ଶାଗ କି ସଜନା ଛୁଇଁ ହଁ ଛୁଇଁ କେତେ ବିଡ଼ା ଅଛି ନା ଗୋଟା କିଲୋ ଅନୁସାରେ ହଉ ତିନି ବିଡ଼ା ଦେଇ ଦିଅ